ମୁଁ ମୋ ଜୀବନରେ ସବୁଠାରୁ ପ୍ରିୟ ଖେଳ ହେଉଛି କ୍ରିକେଟ୍ ଏବଂ ସେହି ଖେଳକୁ ମୁଁ ଦିନେ ହେଡ଼୍ ୱାର୍ଡ଼ କରୁଥିଲି ବା ତାକୁ ଗୃରୁଣା କରୁଥିଲି ଆଜିକା ଦିନରେ ସେହି ଖେଳ ମୋର ଜୀବନର ସବୁଠାରୁ ଅତି ପ୍ରିୟ ଖେଳ ଖେଳ ଏବଂ ପିଲାଦିନେ ସେହି ଖେଳକୁ ଯିଏ ଯଦି ଆପଣ ସହିତ ଖେଳିଥାଏ ତା'ହେଲେ ସେହି ଖେଳ ଦିନ ଦିନ ତାଙ୍କର ନିଜର ଅତି ପ୍ର୍ରିୟ ଅତିପ୍ରିୟ ହୋଇଥାଏ ଏବଂ ସେହି ଖେଳକୁ ଯଦି ଆମେ ବାରମ୍ବାର ବା କୌଣସି ଖେଳକୁ ଯଦି ଆମେ ବାରମ୍ବାର ପ୍ରାକ୍ଟିସ୍ କରିଥାଉ ଖେଳିଥାଉ ତା'ହେଲେ ସେହି ଖେଳ ନିଜର ଅତି ପରିଚୟ ହେଇଥାଉ ଏବଂ ସେହି ଖେଳ ନିଜର ଆଙ୍କି ଦୃଷ୍ଟିରେ ରଖିଥାଏ କିମ୍ବା କୌଣସି ଟି ଭି କିମ୍ବା ପ୍ରୋଗ୍ରାମ୍ରେ ସେହି ଖେଳ ଯଦିକୁ ତା'ହେଲେ ସେହି ଖେଳ ନିଜର ମାଇଣ୍ଡ୍ରେ ପ୍ରିଣ୍ଟ୍ ହୋଇ ରହିଥାଏ ସେହି ଖେଳକୁ ଆମେ ଧୀରେ ଧୀରେ ଯଦି ଖେଳିବାକୁ ଆରମ୍ଭ କରିବା ତା'ହେଲେ ସେହି ଖେଳ ନିଜର ଅତି ପ୍ରିୟର ସାବ୍ୟସ୍ତ ହୋଇଥାଏ ତେଣୁ ତ ଉଦାହରଣର ଏକ ସ୍ୱରୂପ ଦେଉଛି ଭାରତର ଜାତୀୟ କ୍ରୀଡ଼ା ହଉଛି ହକି ଯାହାକି ଭାରତର ପ୍ରାୟତଃ ଲୋକ ସେହି ଖେଳକୁ ଖେଳି ପାରୁନାହାନ୍ତି ବା ସେହି ଖେଳ ଅଧିକ ଖେଳାଯାଏ ନାହିଁ କ୍ରିକେଟ୍ କ୍ରିକେଟ୍ ଏକ ପ୍ରିୟ ଖେଳ ଯାହା ବା ସମସ୍ତଙ୍କର ମନରେ ସେହି ଖେଳ ରହିଥାଏ ଏବଂ ସେହି ଖେଳର ମଜା ଉଡ଼େଇବା ପାଇଁ ଲୋକେ ଅନେଇଥାନ୍ତି ଏବଂ ସେହି ଖେଳ ଭାରତର ଜାତୀୟ ଖେଳ ହେଇପାରିଲା ନାହିଁ ଆଉ ସେଇ ଖେଳକୁ ଲୋକେ କ'ଣ ପାଇଁ ଅଧିକ ପସନ୍ଦ କରିଥାନ୍ତି ନା କାରଣ ସେଇ ଖେଳ ଖେଳିବା ଦ୍ୱାରା ଦେହର ବିଭିନ୍ନ ପ୍ରକାର ରୋଗ କିମ୍ବା ବିଭିନ୍ନ ପ୍ରକାର ବଥା ଦୂର ହୋଇଥାଏ ଏବଂ ମାଇଣ୍ଡ୍ ରିଲାକ୍ସ ହୋଇଥାଏ ଏବଂ ସେହି ଖେଳ ଏତେ ଲୋକମାନଙ୍କ ଭାଇ ନେସେସରି ହେଇଗଲା ଯେ ତାହା ଲୋକେ ଖେଳିବା ପାଇଁ ବହୁତ ଆଗ୍ରହର ସହିତ ବିଭିନ୍ନ ପ୍ରକାର ପଡ଼ିଆରେ କିମ୍ବା ଛୋଟ ଛୋଟ ଜାଗାରେ ସେମାନେ ଖେଳେଥାନ୍ତି ଏବଂ ଭାରତର ପ୍ରାୟ ଅଧିକାଂଶ ଲୋକ ସେହି ଖେଳକୁ ଅନୁଭବ କରିଥାନ୍ତି ଏବଂ ଦିନେ ମୁଁ ବି ଅନୁଭବ କଲି ଯେ ସେହି ଖେଳ ଖେଳିଲେ ନିଜର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ ବା ବିଭିନ୍ନ ପ୍ରକାର ମାଇଣ୍ଡ୍ ରିଲାକ୍ସ ହୋଇଥାଏ ଏବଂ ତାହା କରିବା ଦ୍ୱାରା ଆମର ଦେହ ସୁସ୍ଥ ହୋଇଥାଏ ଏବଂ କ୍ରିକେଟ୍ ଖେଳିବା ପାଇଁ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଫର୍ମାଟ୍ କିମ୍ବା ବିଭିନ୍ନ ପ୍ରକାର ପଦ୍ଧତି ରହିଛି ପ୍ରଥମେ କ୍ରିକେଟ୍ ଗ୍ରାଉଣ୍ଡ୍ ପ୍ରଦର୍ଶନ କରାଯାଏ ଏବଂ ସେହି ପଡ଼ିଆକୁ ଚୁଜ୍ କରାଯାଏ ଏବଂ ମଝିରେ ଏକ ପିଚ୍ କରାଯାଏ ଏବଂ ସେଇ ପିଚ୍କୁ ଦୁଇ ପଟେ ୱଇକେଟ୍ କରାଯାଏ ଏବଂ ସେଇ ୱଇକେଟ୍ରୁ ୱଇକେଟ୍ ହଉଛି ତିନି ପ୍ରକାର ହୋଇଥାଏ ବା ଗୋଟିଏ ପଟେ ତିନି ଆଉ ଗୋଟେ ପଟେ ତିନି ଏବଂ ସେଇ ଖେଳକୁ ଖେଳିବାକୁ ହେଲେ ଜଣେ ଟିମ୍କୁ ଏଗାର ପ୍ଲେୟର୍ ବାଇଶି ଜଣଙ୍କୁ ସିଲେକ୍ଟ କରାଯାଏ ଏବଂ ଦୁଇ ଜଣଙ୍କ ମଧ୍ୟରୁ ମଧ୍ୟରୁ ବାଇଶି ଜଣ ହୋଇଥାଏ ଏବଂ ଦୁଇ ଜଣ ଅମ୍ପାୟାର୍ ଲୋକମାନଙ୍କର ଅଧିକ